ରୋଷେଇଟା କରିବା ସମସ୍ତେ ଶିଖିବା ନିହାତି ଦରକାର ରୋଷେଇ କେବଳ ସ୍ତ୍ରୀ ଲୋକ ଘରେ ରହିଲେ ସ୍ତ୍ରୀ ଲୋକ କରିବେ ସେମିତି କିଛି ଇଏ ନାହିଁ ଯଦି ମନେକର ଯାହା ଘରେ ବି କେବଳ ବାପପୁଅ ରହୁଛନ୍ତି ସିଏ ବି ତ କରୁଛନ୍ତି ଯାହା ଘରେ ଯିଏ ପୁରୁଷ ଏକୁଟିଆ ରହୁଛି ସିଏ ବି ରୋଷେଇ କରୁଛି ତ ରୋଷେଇ ସମସ୍ତେ ଜାଣିବା ନିହାତି ଦରକାର ରୋଷେଇ ନକଲେ ଆପଣ ଯଦି ବାହାରେ କେଉଁଠି ଯଦି ଚାକିରି କଲେ ବାହାରେ ଟ୍ରାନ୍ସଫର୍ ହେଇଗଲା ତ ଆପଣ ଯଦି ଏକୁଟିଆ ରହୁଛନ୍ତି ବ୍ୟାଚଲର୍ ଅଛନ୍ତି ତ ଆପଣ ସେଠି ରୋଷେଇ କରିବାକୁ ପଡ଼ିବ ପୁଅମାନଙ୍କୁ ରୋଷେଇ କରିବାକୁ ପଡ଼ିବ ଆଉ ହଷ୍ଟେଲରେ ଯେଉଁମାନେ ରହୁଛନ୍ତି ହଷ୍ଟେଲରେ ରହିଲେ ତ ସିଏବି ଯେଉଁ ଯିଏବି ବଡ଼ ବଡ଼ ରୋଷାଇଆ ଯାହାବି ମାନେ ବାହାଘରରେ ହଉ କିମ୍ବା ଯେଉଁ ପ୍ରକାର ରୋଷେଇରେ ଯେଉଁମାନେ ବି ବାହାଘରରେ ହଉ ବ୍ରତଘରରେ ହଉ କିମ୍ବା ବର୍ଷିକିଆରେ ହଉ ଯେଉଁଥିରେ ବି ହଉ ସବୁଥିରେ ତ ସେଇ ରୋଷାଇଆ ମାନେ ପୁଅମାନେ ହିଁ ରୋଷେଇ କରୁଛନ୍ତି ଆଉ ଯେଉଁମାନେ ବି ଆପଣ ଦେଖିବେ ଯେଉଁମାନେ ମନେକର ଘରେ ରହିଲେ ସ୍ତ୍ରୀଲୋକମାନଙ୍କୁ ସେ କେତେଲୋକ ଅଛନ୍ତି ଯେଉଁମାନେ ପୁରୁଷମାନେ ସେମାନେ ସାହାଯ୍ୟ କରନ୍ତି ଆଉ ବଡ଼ ବଡ଼ ଫିଷ୍ଟ୍ ଯେଉଁମାନେ ପିଲାମାନେ ସବୁ ସାଙ୍ଗସାଥି ହେଇ ଫିଷ୍ଟ୍ କରୁଛନ୍ତି ସେଠି ବି ତ ପୁଅମାନେ ରୋଷେଇ କରୁଛନ୍ତି ତ ପୁଅମାନେ ରୋଷେଇ ଶିଖିବା ନିହାତି ଦରକାର ଯେତବଳେ ସ୍ତ୍ରୀଲୋକ ନଥିବେ ସେମାନଙ୍କ ସ୍ଥାନରେ ପୁଣି ପୁରୁଷମାନେ ରୋଷେଇ କରିବା ନିହାତି ଦରକାର ତ ଏଇ ମୋ ମତରେ ଯେ ସ୍ତ୍ରୀ ଲୋକମାନେ କେବଳ ଶିକ୍ଷା ଦରକାର ନୁହେଁ ପୁରୁଷମାନେ ବି ସେ ସେତିକି ଶିଖିବା ଦରକାର